ଗ୍ରାମୀଣ ଲୋକଙ୍କ ଜୀବନରେ ଖେଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କାରଣ ସେମାନେ ଖେଳଦ୍ଵାରା ହିଁ ବ୍ୟାୟାମ ସବୁକିଛି କରିପାରନ୍ତି ସେମାନେ ଖେଳରେ ବହୁତ ମନ ଦିଅନ୍ତି ପାଠ ପାଠ ଅପେକ୍ଷା ଶିକ୍ଷା ଅପେକ୍ଷା ସେମାନେ ଖେଳରେ ବହୁତ ମନ ଦିଅନ୍ତି ସେମାନେ ବହୁତ ଭଲ ମଧ୍ୟ ଖେଳିଥାନ୍ତି ସେମାନେ ବହୁତ ଖେଳ ମଧ୍ୟ ଖେଳିଥାନ୍ତି କିନ୍ତୁ ସେମାନଙ୍କୁ ସୁଯୋଗ ମିଳିନଥାଏ ବହୁତ ବଡ଼ ବଡ଼ ସ୍ଥାନରେ ଖେଳିବା ପାଇଁ କାରଣ ସେମାନେ କୌଣସି ପ୍ରକାର ଶିକ୍ଷାଲାଭ କରିନଥାନ୍ତି ଏଥିନିମନ୍ତେ ଶିକ୍ଷା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ସେମାନେ ତାହା ନ ଜାଣି କେବଳ ଖେଳରେ ହିଁ ଗୁରୁତ୍ୱପୂର୍ଣ୍ଣ ଖେଳକୁ ହିଁ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଥାନ୍ତି